ପ୍ରଥମେ ତ ରୋଷେଇ କରିବା ମୋ ପାଇଁକା ବହୁତ କଷ୍ଟକର କାମ ମୁଁ ରୋଷେଇ କେବେ ଶିଖିନି ଏବଂ ଯେବେ ରୋଷେଇ ମୁଁ ଶିଖିଲି ସେତେବେଳେ ମୋ ପାଇଁକା ଚ୍ୟାଲେଞ୍ଜିଂ ରେସିପି ହେଲେ କ୍ଷୀରି କ୍ଷୀରି ଏମିତି ମୁଁ ରୋଷେଇ କେବେ କରେନି ପୁଣି କ୍ଷୀରି କରିବା ବହୁତ କଷ୍ଟ ତ କ୍ଷୀରିଟା କେମିତି ବେଶୀ ମିଠା ହୋଇଯିବ କି ଟିକେ ଲୁଣିଆ ହୋଇଯିବ କି କ୍ଷୀରିଟା ଛିଣ୍ଡିଯିବ ଆଉ ସେଥିପାଇଁକା ମତେ ବହୁତ ଡ଼ର ଲାଗୁଥିଲା ଆଉ କ୍ଷୀରିଟା ଏତେ ବି ସହଜ ରେସିପି ନୁହଁ ବହୁତ ଚ୍ୟାଲେଞ୍ଜିଂ ରେସିପି ମୁଁ କ୍ଷୀରିଟା କେବେ ଶିଖିନି ଯେ ଫାର୍ଷ୍ଟ୍ ଟାଇମ୍ କ ରେସିପିଟା ଶିଖିବି ବୋଲି ରୋଷେଇ କରିବାକୁ ଯାଇଥିଲି ସେଥିପାଇଁକା କାଳେ କ୍ଷୀରି ଖରାପ ହେଇଯିବ କ୍ଷୀରି ଖାଇପାରିବିନି କେହିଇ କ୍ଷୀରିଟା ଛିଣ୍ଡିଯିବ କାଳେ ସେଥିପାଇଁକା ମୁଁ ବହୁତ ଡ଼ରି ଯାଇଥିଲି ତ କ୍ଷୀରି ଯେତେବେଳେ ବନେଇଲି ସେତେବେଳେ ମୋ ମାଆ ମତେ ବହୁତ ସାହାଯ୍ୟ କରିଥିଲେ ଆଉ ମୁଁ ବନେଇଲି ଯେମିତିକି ପ୍ରଥମେ ଚୁଲିରେ ହାଣ୍ଡି ବସେଇ ପାଣି ଗରମ କରି ତାପରେ ଚାଉଳ ଧୋଇ ପକେଇ ଚାଉଳକୁ ଫୁଟେଇବା ଚାଉଳ ଭଲ ଭାବେ ଫୁଟି ସାରିବା ପରେ ଯେତେବେଳେ ସେଇଟା ଯାଉ ପରିକା ହୋଇଯିବ ସେତେବେଳେ ସେଥିରେ କ୍ଷୀର ଦେବ ପୁଣି କ୍ଷୀର ଆଉ ଚାଉଳକୁ ଆଉଟି ଆଉଟି ଚାଉଳରୁ କ୍ଷୀରରୁ ପାଣି ମରିବା ପର୍ଯ୍ୟନ୍ତ ସେଟାକୁ ଆଉଟୁ ଥିବ ଏବଂ ଯେମିତି ହାଣ୍ଡିରେ କ୍ଷୀରିଟା ନଲାଗିଯିବ କ୍ଷୀରି ଲାଗିଗଲେ କ୍ଷୀର ଟେଷ୍ଟଟା ଟିକେ ଅଲଗା ହୋଇଯିବ ସେଥିପାଇଁକା ଟିକେ ଡ଼ର ଲାଗୁଥିଲା ଏବଂ ମୋ ମାଆ ମୋ ସହ ବ ଥିଲେ ଯେହେତୁ ବହୁତ ସାହାଯ୍ୟ କରୁଥିଲେ ଆଉ କ୍ଷୀରିଟା ଭଲସେ ହୋଇଗଲା ତାପରେ କ୍ଷୀରିଟା ଟିକେ ସେମିତି କ୍ଷୀର ମରିସାରିବା ପରେ ପାଣି ଟିକେ ତା ଦେହରେ ଲୁଣ ଚିନି ପକେଇବା ନହେଲେ ଯଦି ଆଗରୁ ଚିନିକି ଲୁଣ ପକେଇଦେବା ସେତେବେଳେ କ୍ଷୀରଟା କ୍ଷୀରିଟା ଛିଣ୍ଡିଯିବ ସେଥିପାଇଁକା ପରେ ପକେଇବ ଏବଂ କ୍ଷୀରି ଟିକେ ଫୁଟି ଆସିଲା ପରେ ଯାଇ ତେଜପତ୍ର ପକେଇବ କାଜୁ କିସମିସ୍ ଏମିତି କିଛି ପକେଇବ